ମୁଁ ହେଉଛି ଗୋଟିଏ କ୍ଷୁଦ୍ର ଚାଷୀ ଚାଷ କାମ କରିବା ମୋର ହେଉଛି ହବି ମୁଁ ବର୍ଷା ଋତୁରେ ଧାନ ଚାଷ କରେ ଏବଂ ଖରା ଦିନେ ମୁଗ ବିରି କୋଳଥ ଏବଂ ରବି ଫସଲରେ ରବି ଫସଲ ମଧ୍ୟ କରେ ରବି ଫସଲରେ ଟମାଟୋ ବାଇଗଣ କୋବି ଏହିସବୁ ଫସଲ କରେ ଆମ୍ଭେମାନେ ବୃହତ ଚାଷୀ ଠାରୁ ବହୁତ ପରାମର୍ଶ ନେଉ ଏମିତିକି ଚାଷ ସମୟରେ ପୋକ ଲାଗିଲେ ରୋଗ ଫୋଗ ହେଲେ ଯେକୌଣସି ଯାହା ହେଲେ ଆମେ ଛୋଟ ଚାଷୀ ହିସାବରେ ପ୍ରାୟତଃ କିଛି ଜାଣିପାରୁନଥାଉ ବୃହତ ଚାଷୀମାନଙ୍କ ପରାମର୍ଶରେ ସେମାନଙ୍କୁ ପଚାରୁ ସେମାନେ ମଧ୍ୟ ଆମକୁ କେଉଁ ଔଷଧ ଦିଆଯିବ କେଉଁ ରୋଗକୁ କେଉଁ ଔଷଧ ଦିଆଯିବ କୋଉ ଚାଷ କଲେ ଲାଭ ହେବ କେଉଁ ଚାଷ କଲେ କ୍ଷତି ହେବ ସେମାନଙ୍କ ଠାରୁ ଆମେ ପରାମର୍ଶ ନେଉ ସେମାନେ ମଧ୍ୟ ଆମ ମାନଙ୍କୁ ବହୁତ ସାହାଯ୍ୟ କରନ୍ତି ସେମାନଙ୍କର ଲକ୍ଷ୍ୟ ଆମେମାନେ ଉପରକୁ ଉଠିବୁ ଆମେମାନେ ସେମାନଙ୍କ ସହିତ କେମିତି ଏକତ୍ରିତ ହୋଇ ତାଙ୍କରି ସମାସ୍କନ୍ଦ ହୋଇଯିବୁ ସେମାନେ ମଧ୍ୟ ଆମକୁ ସାହାଯ୍ୟ ଏବଂ ସହାନୁଭୂତି କରନ୍ତି